ଗ୍ରାମାଞ୍ଚଳର ଲୋକ ମାନଙ୍କର କାମ ବ୍ୟତୀତ ଖେଳ ଏକ ମୁଖ୍ୟ ମନୋରଞ୍ଜନର ଉତ୍ସ ଅଟେ ଖେଳିବା ଦ୍ଵାରା ଖେଳାଳି ମାନଙ୍କର ରକ୍ତ ସଞ୍ଚାଳନ ଠିକ ଭାବରେ ହୋଇଥାଏ ଓ ଖେଳ ଦେଖିବା ପାଇଁ ଦର୍ଶକ ମାନଙ୍କ ମଧ୍ୟରେ ମଧ୍ୟ ଭାଇଚାରାର ସମ୍ପର୍କ ସୃଷ୍ଟି ହୋଇଥାଏ ବନ୍ଧୁତ୍ୱ ବି ସୃଷ୍ଟି ହୋଇଥାଏ ଏହା ବ୍ୟତୀତ ବିଭିନ୍ନ ଅଞ୍ଚଳ ମାନଙ୍କ ଭିତରେ ଏକ ସୁଦୃଢ଼ ସମ୍ପର୍କ ସ୍ଥାପନ କରାଯାଇପାରେ ଖେଳାଳି ମାନଙ୍କର ପ୍ରତିଯୋଗିତା ହେଉଥିବାରୁ ଖେଳାଳି ଖେଳାଳି ମନୋଭାବ ବଢ଼ିଥାଏ ଗାଁ ଲୋକମାନେ ନିୟମିତ ଭାବେ ଏହା ଦ୍ଵାରା ଶାରୀରିକ ଏବଂ ମାନସିକ ଭାବରେ ସୁସ୍ଥ ହୋଇଥାନ୍ତି